ସମୟ ସହିତ ଓଡ଼ିଆ ଭାଷାର ବିକଶିତ ଏଇଥିପାଇଁ ହୋଇପାରିଛି ଯେ ପୂର୍ବରୁ ଯେଉଁ ଓଡ଼ିଆ ଭାଷା ଆମର ଚାଲିଥିଲା ସେତେବେଳେ ଭାଷାର ବହୁତ କଠିନ ଶବ୍ଦ ବ୍ୟବହାର ହେଉଥିଲା କିନ୍ତୁ ସମୟ ପରିବର୍ତ୍ତନ ଅନୁସାରେ ବର୍ତ୍ତମାନ ଯେଉଁ ପାରସ୍ୟ ଭାଷାକୁ ନେଇକରି ବର୍ତ୍ତମାନ ଆମେ ଭାଷାଟିକୁ ସରଳ ଭାବରେ ଇଂଲିଶ୍ ଏବଂ ହିନ୍ଦୀ ଭାଷାର ବ୍ୟବହାର ଦ୍ୱାରା ଆମର ଓଡ଼ିଆ ଭାଷାକୁ ବି କହିବାପାଇଁ ସୁବିଧା ବର୍ତ୍ତମାନ ସରଳ ହୋଇଯାଇଛି ତେଣୁ ଓଡ଼ିଆ କିମ୍ବା ହିନ୍ଦୀର ବ୍ୟବହାର ବର୍ତ୍ତମାନ ବ୍ୟବହାର ହେଉଛି ତ ଆଗରୁ ଓଡ଼ିଆ ଭାଷାର ବ୍ୟବହାରଟା ଇଂଲିଶ୍ କିମ୍ବା ହିନ୍ଦୀ ହେଉନଥିଲା ଯେତେବେଳେ ପ୍ରଥମେ ନୂଆ ଆମର ଓଡ଼ିଆ ଭାଷା ଉଦ୍ଭାବନ ହେଲା ଯେତେବେଳେ ଆମର ଫକୀରମୋହନ ଥିଲେ ଯେ ବଙ୍ଗାଳୀ ଯେତେବେଳେ ଆସିକି କହିଥିଲେ ଓଡ଼ିଆ ଏକ୍ଟା ଭାଷା ନଏ କିନ୍ତୁ ସେତେବେଳେ ଯେଉଁ ଭାଷା ଆମର ସୃଷ୍ଟି ହୋଇଥିଲା ଓଡ଼ିଆ ଭାଷା ରାତା ରାତି ସେଇ ଭିତରେ ସେତେବେଳେ ବହୁତ କଠିନ ୱାର୍ଡ଼୍ ବ୍ୟବହାର ହେଇଥିଲା କିନ୍ତୁ ତା'ପରେ ଧିରେ ଧିରେ ପରିବର୍ତ୍ତନ ହୋଇ ବର୍ତ୍ତମାନ ଯୁଗ ବର୍ତ୍ତମାନ ଆଗକୁ ବଢ଼ିଚାଲିଲା ଆଗକୁ ବଢ଼ିବା ସହିତ ପିଲାମାନଙ୍କର କଥା କହିବାର ଶୈଳୀ ଏବଂ ସରଳ ଭାବରେ କେମିତି କହିପାରିବେ ସେଇ ବିଷୟରେ ବର୍ତ୍ତମାନ ଏସବୁ ବ୍ୟବହାର ହୋଇପାରୁଛି ଇଂରାଜୀ କିମ୍ବା ହିନ୍ଦୀର ବ୍ୟବହାର ବର୍ତ୍ତମାନ ଚାଲିଛି ଆଉ ସେଥିପାଇଁ ବର୍ତ୍ତମାନ ପରିବର୍ତ୍ତନ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ସରଳ ହୋଇଯାଇଛି ଆଗୁରୁ ଜଟିଳ ଥିଲା ଏବେ ସରଳ